ଭଲ ଭଲ ନା ହୁଁ ହଁ ଜିମା ଯେ ମୁଇଁ ବି ସେଠାନ ଦିନା

ହଁ ହଁ

ହଁ ଜିମା ଯେ ମୁଇଁ ବି ତ ହେତା ଆନବି ନା ବୋଲୁଛେ

ଦେବା କେନ୍ତା ଯେ ହଁ ଅଲଗା ଆଉ ଆନବୁ ନେହେଲେ

ହଁ ହଁ

ହଁ ଆରୁ ତୁମେ ଯେନ୍ଟା ଆନିଥିବ ସେଇଟା ମୋତେ ଦୁଇ ଦିନ ଦବ

ହଁ ହଁ ହଏ ହଏ ହଁ ଭଲ ହବା ଯେ ବାହାରମା ଏ ଅଧା ଘଣ୍ଟା ପରେ ହଁ ଏ ବୋଲେ ମୁଇଁ ସଁ ଖାନା ଖୁନି ଦେଖି କରି ବାହାରସି

ହଁ ଯେନ୍ତା ପସନ୍ଦ ଲାଗ୍ବା ସେଇଟା ଧରି ଆନମୁ ହଁ ହଏ ହଁ ଧରି ଆଣ

ହଁ ହଁ ହଁ ହଁ